ଆପଣ ତା ତାରିଣୀ ରେଷ୍ଟୁରାଣ୍ଟରୁ କହୁଛନ୍ତି ଯାହା ବି ଅର୍ଡ଼ର୍ କରିଥିଲି ତା ସଙ୍ଗେସଙ୍ଗେ ପତ୍ର କିଛି ପତ୍ର ଚମଚ ଦେଇଦିଅନ୍ତୁ କିଛି ଥାଳି କି ଚମଚ ମାନେ କିଛି ନାହିଁ ମୁଁ ହୋଟେଲ୍ରେ ରହିଛି ଖାଇବାର ସୁବିଧା କିଛି ନାହିଁ ଆଉ ତମେ ସେଇଟା ଦେଇ ଦେଲେ ଆଉ ମୁଁ ନେଇ ୟୁଜ୍ ଆଣ୍ଡ୍ ଥ୍ରୋ ଖାଇସାରିକି ହେଟା ଫିଙ୍ଗି ଦେଇପାରିବି ଆଉ ଦେଇପାରିବେ ସେଟା